କୌଣସି ବ୍ୟକ୍ତି ଖେଳ ଖେଳିବା ଦ୍ୱାରା ବା ଯେକୌଣସି ଖେଳ ଖେଳିବା ଦ୍ୱାରା ତାର ଶରୀରରେ ଏକ ବୃଦ୍ଧି ଘଟିଥାଏ ଯାହାକି ଶାରୀରିକ ବୃଦ୍ଧି ମାନସିକ ବୃଦ୍ଧି ଏବଂ କୃତ୍ରିମ ବୃଦ୍ଧି ମଧ୍ୟ ହୋଇଥାଏ କେବଳ କାର୍ଯ୍ୟ କରିବା ମଧ୍ୟ ନୁହେଁ କି ପାଠ ପଢ଼ି ଚବିଶ ଘଣ୍ଟା ପାଠ ପଢ଼ିବା ଦରକାର ନୁହେଁ ସେ ସେହି ମଧ୍ୟରେ କିଛି ସମୟ ଖେଳ ପାଇଁ ଦେବା ଦରକାର ଯାହାଦ୍ୱାରା ଆମ ଶରୀର ଶାରୀରିକରୁ ଓ ବୃଦ୍ଧି ହେବ ମାନସିକ ବୃଦ୍ଧି ହେବ ଏବଂ କୃତ୍ରିମ ବୃଦ୍ଧି ହେବ ତା ସହିତ ପାଠ ପଢ଼ିବା ସହିତ ଖେଳ ଖେଳିବା ମଧ୍ୟ ଦରକାର ଯାହାଦ୍ୱାରା କୌଣସି ବ୍ୟକ୍ତି କୌଣସି ଖେଳ ଖେଳିବା ଦ୍ୱାରା ତାର ମାଇଣ୍ଡରେ ଇଣ୍ଟେଲିଜେଣ୍ଟ ବୃଦ୍ଧି ହୋଇଥାଏ ଯାହାକି କୌଣସି ଖେଳ କେମିତି ଖେଳାଯାଏ କିପରି ଖେଳାଯାଏ ତାହା ବିଷୟରେ ସିଏ ଜାଣିପାରିଥାଏ